ବ୍ରହ୍ମାଣ୍ଡ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ ପୃଥିବୀକୁ ବ୍ରହ୍ମାଣ୍ଡ କୁହାଯାଏ ବ୍ଲାକ୍ ହୋଲ୍ ହୋଇଛି ଗୋଟିଏ ବଡ଼ ଗଭୀର ଗାତ ଏହି ଗାତରେ ବୃହତ୍ ଦୁଇଟି ପର୍ବତ ମଧ୍ୟ ବୁଡ଼ିଯିବ ଏହି ବ୍ଲାକ୍ ହୋଲ୍ ଏତେ ଗଭୀର